କାର୍ଯ୍ୟକ୍ରମ ଓଡ଼ିଶାର ପ୍ରମୁଖ କ୍ରୀଡ଼ା କ୍ରୀଡ଼ା ହେଉଛି ହକି ଖେଳ ହକି ଖେଳ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମରେ ହୁଏ ହେସି ହେଥିର୍ଲାଗି ଆମେ ଦେଖ୍ବାର୍କେ ବହୁତ ଭଲ ଆମକୁ ଭଲ ଲାଗ୍ସି ଆମେ ଦେଖିଯାସୁଁ ଦେଖ୍ବାର୍କେ ବହୁତ ପସନ୍ଦ ଲାଗ୍ସି ସମସ୍ତେ ଖେଲୁୁନ୍ ବହୁତ ଏଞ୍ଜୟ କରସୁଁ ଆଉ ଦେଖ୍ସି ବି ବହୁତ ଭଲ ଲାଗ୍ସି ପସନ୍ଦ ଲାଗ୍ସି ଦେଖବାର୍ ଲାଗି ହେଥିର ଲାଗି ଆମେ ଯେବେବି ହେଲେ ଆମେ ଦେଖି ଯାସୁଁ ଦେଖ୍ସୁ ଭଲ ଲାଗ୍ସି ଟି ଭି ମାଧ୍ୟମରେ ବି ଆମେ ଦେଖି ପାର୍ସୁଁ